ଆମ ଓଡ଼ିଶାର ବହୁତ ଜାତୀୟ ଉଦ୍ୟାନ ଅଛି ବହୁତ ଭଲ ଭଲ ସବୁ ଅଭୟାରଣ୍ୟ ଅଛି ସେଗୁଡ଼ିକ ପର୍ଯ୍ୟଟକ ମାନେ ବିଭିନ୍ନ ପ୍ରକାରେ ପସନ୍ଦ କରିଥାନ୍ତି ବିରଳ ପ୍ରଜାତିର ବହୁତ ସଂରକ୍ଷିତ ପଶୁ ଏଠାରେ ଦେଖାଯାଏ ଏବଂ ସେଗୁଡ଼ିକ ଆମର ସରକାର ବହୁତ ଭଲ ଭାବରେ ଆୟୋଜନ କରିଅଛି ସଂରକ୍ଷିତ ପଶୁମାନଙ୍କୁ ବହୁତ ପ୍ରୟାସ କରାଯାଏ ସେମାନଙ୍କ ବଂଶ ବିସ୍ତାର ହଉ ସେମାନଙ୍କ ପାଇଁ ଆମ ପ୍ରାଣୀ ବିଭାଗ ମାନେ ମଧ୍ୟ ବହୁତ କାମ କରିଛି ଓଡ଼ିଶାର ଜାତୀୟ ଉଦ୍ୟାନ ଗୁଡ଼ିକ ବହୁତ ଡେଭ୍ଲପ୍ କରିଛି ଏବଂ ସେମିତି ବହୁତ ସୁରକ୍ଷା ଦେବା ପାଇଁ ଆମର ଫରେଷ୍ଟ ଅଫିସର୍ ମାନେ ମଧ୍ୟ ବହୁତ କାମ କରନ୍ତି ଆଉ ବହୁତ ଭଲ ଲାଗେ ସେଗୁଡ଼ିକ ଜିନିଷ ଦେବ୍ରିଗଡ଼ ସ୍ପାର କ୍ରେନ ଏଯାକ ବହୁତ ଭଲ ଲାଗେ ସେମାନଙ୍କୁ ଲୋକମାନେ ଦେଖାଇବା ପାଇଁ ଆଉ ଏଠି ବହୁତ ଲୋକମାନେ ମଧ୍ୟ ଯାଆନ୍ତି ସେଗୁଡ଼ିକ ବହୁତ ଭଲ